ହଁ ସାର୍ ମୁଁ ମନେ ରଖିପାରିବି ସେହି ପାଞ୍ଚଟି ତାରିଖ ମୋତେ ଆପଣ କହିଦିଅନ୍ତୁ କେଉଁ ମାସର କେଉଁ ତାରିଖ ମନେ ରଖିବାକୁ ପଡ଼ିବ ସେହିଟା ମୋତେ କହିଦେଇଥିଲେ ମୁଁ ମନ ରଖିଲି ଆପଣ ଯେଉଁ ତାରିଖ ବି ଦିଅନ୍ତୁ ମନେ ରଖିବା ପାଇଁ ମୁଁ ଆରାମ ସେ ମନେ ରଖିବି

ଆପଣ ପଚାରିଲେ କହିପାରିବେ ଯେଉଁ ଦିନ ତିନି ତାରିଖ ସେ ତାରିଖ ମୋତେ ଆପଣ ପଚାରି ପାରିବେ ଯେତେ ତାରିିଖ କହିଦେଲେ ସେ ତାରିିଖକୁ ମୁଁ ମନେ ରଖିବି ଆପଣ ପଚାରିଲେ କହିଦେବି